ହଁ ଆପଣ ସଂଯୁକ୍ତାଙ୍କ ମାଆ କହୁଛନ୍ତି ତ ହଁ ମୁଁ ତାଙ୍କ ସ୍କୁଲର ଶିକ୍ଷକ କହୁଥିଲି ସିଏ ଏବେ ଟିକେ ପଢ଼ାପଢ଼ି କରୁନି କି ଠିକ୍ ସମୟରେ ପଢ଼ାପଢ଼ି କରୁନି ନା କଣ କାହିଁକିନା ଟେଷ୍ଟରେ ବହୁତ କମ୍ ମାର୍କ ଅଛି ଯେଉଁ ୟୁନିଟ ଟେଷ୍ଟ ହେଇଥିଲା ଗତ ପାଞ୍ଚ ଦିନ ପୂର୍ବରୁ ହେଇଥିଲା ତା ର କାଲି ରେଜଲ୍ଟ ବାହାରିଛି ପଢ଼ାପଢ଼ି କରୁଛି ତ

ନାଇଁ ଆପଣଙ୍କୁ ଏ ସମ୍ପର୍କରେ କହିଥିଲା ତ ଯେ ମୋର ପରୀକ୍ଷାରେ କମ୍ ମାର୍କ ଅଛି ବୋଲି ଆପଣଙ୍କୁ ଜଣେଇଥିଲା ନା ଜଣେଇନଥିଲା ଓହୋ ତା ର ଦେହ ଖରାପ ଥିଲା କଣ ପାଇଁ ଦେହ ଖରାପ ଥିଲା କଣ ପାଇଁ ସିଏ ନାହିଁ ଆପଣ ଏବେ ତା ର ଦେହ ସୁସ୍ଥ ଅଛି ତ ନାଇଁ ଆପଣ ଟିକେ ତା ପ୍ରତି ନଜର ରଖନ୍ତୁ କେମିତି ଭଲ ଭାବରେ ପଢ଼ାପଢ଼ି କରିବ ଖାଇବ ଠିକ୍ ଟାଇମରେ ଆଉ ହଉ ଅଛି ଆପଣ ଟିକେ ସ୍କୁଲରେ ଯାହା ଯାହା ପାଠ ଦିଆଯାଉଛି ତାକୁ ଟିକେ ଦେଖନ୍ତୁ ସଠିକ୍ ଭାବରେ ପଢ଼ୁଛି କି ନାହିଁ ସେ ଯେଉଁ ସ୍କୁଲ ପାଠ କରୁଛି କି ନାହିଁ ଟ୍ୟୁସନ୍ ଠିକ୍ ସମୟରେ ଯାଉଛି ନା ଟ୍ୟୁସନ୍ ଅଲଗା ଆଡ଼େ କୁଆଡ଼େ ଯାଉଛି ଆପଣ ହେଲେ ନଜର ରଖନ୍ତୁ ଟ୍ୟୁସନ୍ ରେ କଣ କଣ ପଢ଼ା ହେଉଛି ତାକୁ ବି ଦେଖନ୍ତୁ ସେ ସବୁ ପାଠକୁ ବୁଝି ପାରୁଛି କି ନାହିଁ ସେଇଟା ବି ନଜର ରଖନ୍ତୁ କାହିଁକି ନା କେବଳ ଆମେ ପଢ଼େଇ ଦେଲେ ତ ହେବନି ସେ ବି ବୁଝିବା ଦରକାର ସ୍କୁଲରେ ବି ଯେଉଁ ଅଲଗା ମାଷ୍ଟର ମାନେ ଅଛନ୍ତି ସେଇଟା ବି ନାହିଁ ଯଦି ଆମର ପଢ଼େଇବାରେ କିଛି ବି ଅସୁବିଧା ଅଛି ଆପଣ ଦେଖୁଛନ୍ତି କି ଆପଣ ଝିଅ ଆପଣଙ୍କୁ କହୁଛି କି କିଛି ଅସୁବିଧା ହେଉଛି ବୋଲି ତ ଆମ ସହିତ ଯୋଗାଯୋଗ କରନ୍ତୁ ଆମକୁ କୁହନ୍ତୁ କଣ ଅସୁବିଧା ହେଉଛି ଆମେ ମଧ୍ୟ ଚେଷ୍ଟା କରିବୁ ଆହୁରି ଅଧିକ ବହୁତ ଭଲ ଭାବରେ ପଢ଼େଇବା ପାଇଁ ନାଇଁ ଆପଣ ଟିକେ ଆପଣଙ୍କ ଝିଅ ପ୍ରତି ଯତ୍ନବାନ ହୁଅନ୍ତୁ ତାକୁ ତାଗିଦ କରନ୍ତୁ ଏହି ସବୁ କାମ ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବା ଏ ପାଠ ନ ପଢ଼ିକି ଇଆଡ଼େ ସିଆଡ଼େ ବୁଲିବା ଟିକେ ତାଗିଦ କରନ୍ତୁ ତାଗିଦ ନ କରିଲେ କେମିତି ତାକୁ ଟିକେ କୁହନ୍ତୁ ସେ ପ୍ରତ୍ୟେକ କାମକୁ ଠିକ୍ ସମୟରେ କରିବ ଯଦି ପ୍ରତ୍ୟେକ କାମ ଠିକ୍ ସମୟରେ ନ କରିଲା ତାହାଲେ ଅସୁବିଧାରେ ପଡ଼ିବ ହଉ ଆପଣ କାଲି କଣ କରୁଛନ୍ତି ହଁ ଆପଣଙ୍କର ଆସିଛି ଆପଣ ଗୋଟେ କାମ କରନ୍ତୁ ପ୍ରତ୍ୟେକ ଦିନ ତାକୁ କିଛି ନା କିଛି ପାଠ ଦିଅନ୍ତୁ ଘରେ ତାହାଲେ ଯାହାଫଳରେ କି ସେ ପାଠ ଠିକ୍ ସମୟରେ କରିବ ଆଉ ଆମ ଦ୍ଵାରା ଯଦି କିଛି ଆପଣ ସୁବିଧା କି ପାଠରେ କିଛି ଅସୁବିଧା ଅଛି ନିଶ୍ଚିନ୍ତ ଆମକୁ ଜଣେଇବେ ଯାହାକିଛି ଅସୁବିଧା ହେଉଛି ହଉ ମ୍ୟାଡ଼ାମ ଏବେ ରଖୁଛି